ମୁଁ ରୋଷେଇ ପ୍ରତିଯୋଗିତା ରେ ଭାଗ ନେଇଥିଲି ଆମ ପଞ୍ଚାୟତରେ ହୋଇଥିଲା ବହୁତ ଲୋକ ବହୁତ ମାନ ସମାଜ ଆସିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଏଇଟା ହୋଇଥିଲା ମୁଁ ପିଠା ତରକାରୀ କରି ନେଇଥିଲି ମୁଁ ସେଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲି ଆଉ ସେ ମୁଁ କୌଣସି ରୋଷେଇ ବିଷୟରେ ୟୁଟ୍ୟୁବ ରେ ମୁଁ କୌଣସି ଭିଡିଓ ପୋଷ୍ଟ କରିନାହିଁ